ମୁଁ ଯେଉଁ ଜିନ୍ସଟି କିଣିଥିଲି ତା'ର ରଙ୍ଗ ଧୀରେ ଧୀରେ ଧୋଇବାକୁ ଲାଗିଲାନି ସେଥିରେ ସିଲାଇ ହୋଇଥିବା ସୁତା ଧୀରେ ଧୀରେ ବାହାରିବାକୁ ଲାଗିଲାଣି ସେଥିରେ ଲାଗିଥିବା ବଟମ୍ ଆଉ ଚେନ୍ ଧୀରେ ଧୀରେ ସବୁ ଛିଣ୍ଡବାକୁ ଲାଗିଲାଣି